ହ୍ୟାଲୋ ଅଜୁ ଭାଇ ମୁଁ ଆପଣଙ୍କୁ ତିନି ଦିନି ଆଗରୁ କହିଛି ଯେ ଆମେ ଟିକେ ଭୁବନେଶ୍ୱର ଯିବା ଆମକୁ ନେଇକି ଗାଡ଼ି ପାଖରେ ଛାଡ଼ିବା ପାଇଁ ଆପଣଙ୍କୁ ତାଙ୍କରେ ତିନି ଦିନି ଆଗରୁ କଥା ହେଇଛିି କିୁ ଠିକ ଯିବା ଆସିବା ସମୟରେ ଆପଣ ସମୟ ଦେଉନାହାନ୍ତି ଆମକୁ ସେବା ଦେଲେ ନାହିଁ ତେଣୁ କ'ଣ ହବ ମୋର ଭୁବନେଶ୍ୱର ନିହାତି ଗୁରୁତ୍ୱପୂର୍ଣ୍ଣ କାମ ଥିଲା ଯେଉଁଠିକି ମୁଁ ଯିବା କଥା ସେଇଠି ଯାଇକି ଠିକ୍ ସମୟରେ ପହଞ୍ଚିଥିଲେ ମୋ କାମଟା ହେଇଥାନ୍ତା ଆମର ସେଠି ଯେଉଁ ଲୋକ ସହିତ ଭେଟ ହବାର ଥିଲା ସେ ଲୋକ ସେ ସମୟରେ ମୁଁ ପହଞ୍ଚିବା ସମୟରେ ଆଉ ମୋତେ ଅପେକ୍ଷା କରିଥିବ କି ତେଣୁ ଆପଣ ଆମକୁ ଭରସା କରି ମୁଁ ବହୁତ ଅସୁବିଧାରେ ପଡ଼ିଲି ଅନ୍ୟ କାହାକୁ କହିଥିଲେ ଅବଶ୍ୟ ସେଏ ନେଇକି ପହଞ୍ଚେଇ ଦେଇେଇଥାନ୍ତା ମୋତେ ଠିକ୍ ସମୟରେ ଠିକ୍ ସମୟରେ ପହଞ୍ଚେଇଥିଲେ ମୁଁ ଠିକ ସମୟରେ ମୋ କାମଟା କରିକି ଆମ ସେ ଯାହାଙ୍କୁ ଭେଟ କରିବା କଥା ଯାହା ସାଙ୍ଗରେ ମୋର ବୈଠକ ଥିଲା ସେ ଲୋକ ସାଙ୍ଗରେ ଭେଟ କରିକି ମୁଁ ଆସିଥାନ୍ତି ତେଣୁ ଯାହା ହେଇଛି ଆପଣଙ୍କୁ ମୁଁ ତିନି ଦିନି ଆଗରୁ ଯେଉଁ ପଇସାଟା ପଠେଇଥିଲି ମୋ ସେ ପଇସାଟାକୁ ମୋତେ ଫେରାନ୍ତୁ ମୁଁ ଆପଣଙ୍କୁ ଆଗରୁ ପଇସା ପଠେଇବା ମୋର ସେଟା ଗୋଟେ ଭୁଲ ଥିଲା